ଆମ ଗାଁରେ ଜଳସେଚନର ସୁବିଧା ସେଭଳି କିଛି ବ୍ୟବସ୍ଥା ନାହିଁ ଏବଂ ଏଠିକାର ସ୍ଥିତି ମଧ୍ୟ ଏତେ ଭଲ ନାହିଁ ଯଦି ଜଳସେଚନର ସୁବିଧା ସରକାରୀ ସ୍ତରରେ ଜମିକୁ ହେଇପାରେ ତା'ହେଲେ ସେ ଜମିରେ ଅନେକ ପ୍ରକାର ଚାଷ ଆମେ କରିପାରିବା ଆମେ ବର୍ତ୍ତମାନ ଗୋଟେ ଚାଷ ଧାନ ଚାଷଟି ଆମର ଜମିରେ ହେଇପାରୁଛି ଯାହାକି ବର୍ଷା ହେଲେ ଯାଇକି ଚାଷ ଆମେ କରିପାରୁଛୁ ଯଦି ସ୍ୱଳ୍ପ ବର୍ଷା ହୁଏ ତା'ହେଲେ ସେ ବର୍ଷ ଫସଲ ମଧ୍ୟ ଭଲ ଉତ୍ପାଦନ ହୁଏ ନାହିଁ ତେଣୁ ଆମର ସ୍ଥିତି ସେଥିପାଇଁ ଏତେ ଭଲ ହେଇପାରେ ନାହିଁ ଯଦି ଜଳସେଚିତର ବ୍ୟବସ୍ଥା ଜମି ଗୁଡ଼ିକରେ ସରକାରୀ ସ୍ତରରେ ହେଇପାରେ ତା'ହେଲେ ଧାନ ଚାଷ ସହିତ ବିଭିନ୍ନ ପ୍ରକାର ଶସ୍ୟ ଯଥା ଡାଲି ଜାତୀୟ ଶସ୍ୟ ପନିପରିବା ଅନ୍ୟାନ୍ୟ ଲାଭ ଜନିତ ଫସଲ ମଧ୍ୟ ଆମେ ଉତ୍ପାଦନ କରିପାରିବା

ଚାଷ ଯଦି ବର୍ଷସାରା ପରିବାର ସୁବିଧା ହେଇପାରିଥାନ୍ତା ବିଶେଷ କରି ଜଳସେଚିତର ଯଦି ବ୍ୟବସ୍ଥା ହେଇପାରିଥାନ୍ତା ତା'ହେଲେ ଜଣେ ଚାଷୀ ନିଶ୍ଚିତ ଭାବରେ ସେ ବର୍ଷସାରା ଚାଷ କରି ଭଲ ରୋଜଗାରକ୍ଷମ ହେଇପାରିଥାନ୍ତା

ଆଜିର ଦୁନିଆରେ ଏ ଜଳସେଚିତ ଜଳସେଚିତର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି ତେଣୁ ପ୍ରତ୍ୟେକ ଅଞ୍ଚଳକୁ ଯଦି ଜଳସେଚନର ବ୍ୟବସ୍ଥା ହେଇପାରିଥାନ୍ତା ବିଶେଷ କରି ନଦୀବନ୍ଧ ଯୋଜନା ମାଧ୍ୟମରେ ହଉ କି ଉଠା ଜଳସେଚନ ମାଧ୍ୟମରେ ହଉ ତେଣୁ ଏଇସବୁ ବ୍ୟବସ୍ଥା ଯଦି ବିଭିନ୍ନ ମଉଜାରେ ଥିବା ଜମିଗୁଡ଼ିକର ଉପଲବ୍ଧିକୁ ନେଇ ଯଦି ଜଳସେଚନର ସୁବିଧା ସରକାରୀ ସ୍ତରରେ ହେଇପାରିଥାନ୍ତା ତା'ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଚାଷୀମାନେ ବହୁମାତ୍ରାରେ ଉପକୃତ ହେଇଥାନ୍ତେ ଏବଂ ନିଜର ପରିବାରକୁ ସେମାନେ ସମସ୍ତଙ୍କ ପରିବାର ସଦସ୍ୟଙ୍କୁ କର୍ମ ନିଯୁକ୍ତି ମଧ୍ୟ ଦେଇପାରିଥାନ୍ତେ ଏବଂ ଗାଁରେ ବେକାର ହେଇ ବୁଲୁଥିବା ମାନେ ଲୋକମାନେ ମଧ୍ୟ ସେମାନେ କିଛି କର୍ମ ନିଯୁକ୍ତି ପାଇ ତାଙ୍କର ଆର୍ଥିକ ଅବସ୍ଥାକୁ ନିଶ୍ଚିତ ଭାବରେ ସ୍ୱଚ୍ଛଳ କରିପାରିଥାନ୍ତେ ତେଣୁ ମୋର କହିବା କଥା ପ୍ରତ୍ୟେକ ଚାଷ ଜମି ଉପରେ ଯଦି ଜଳସେଚନର ସୁବିଧା ସରକାରୀ ସ୍ତରରେ କରାଯାଏ ତା'ହେଲେ ଚାଷୀମାନେ ନିଶ୍ଚିତ ଭାବରେ ଉପକୃତ ହେବେ